ମୁଁ ପ୍ରତ୍ୟେକ ଦିନ ଆମର ସେ ଯେଉଁ ଭଗବାନଙ୍କର ମାନେ ଆମର ଗୋଟେ ପୁସ୍ତକ ଥାଏ ଭଗବତ ଗୀତା ସେହି ବହିଟିକୁ ପଢ଼ିବା ପାଇଁ ବହୁତ ପସନ୍ଦ କରିଥାଏ ଯାହାଫଳରେ କି ସେଥିରେ ଆମେ ସମାଜର ନୈତିକତା ଏବଂ ଭାତ୍ରୁଭାବତା ଏବଂ ପରିବାରର ପରିଚାଳନା କିଭଳି ଭାବରେ କରିପାରିବ ଭଗବାନଙ୍କର ସେହି ନୀତିବାଣୀ ମୋତେ ପଢ଼ିବାପାଇଁ ଭାରି ଭଲ ଲାଗିଥାଏ ଯାହାଫଳରେ ମୋର ସେଗୁଡ଼ାକ ପଢ଼ିବା ଦ୍ଵାରା ମୋର ମାନସିକ ବୃଦ୍ଧି ଘଟିଥାଏ ଏବଂ ଆତ୍ମସନ୍ତୋଷ ଲାଗିଥାଏ